ମୋର ଛୁଟି କଟେଇବା ପାଇଁ ହେଲେ ମୁ ଦଶପଲ୍ଲା ଜଙ୍ଗଲ ସେଇଠି ଗୋଟେ ଆମର କୁଆଁରିଆ ଜାଗା ଅଛି ଯେଉଁଠିକି ପ୍ରାକୃତିକ ପର୍ଯ୍ୟଟନସ୍ଥଳି ସେଇଟା ହେଉଥାଏ ସେ ଜାଗାରେ ମାନେ ମୋର ପିଲାମାନେ ମଧ୍ୟ ବହୁତ ପସନ୍ଦ କରନ୍ତି ସେ ଜାଗାକୁ ଯିବାପାଇଁ ସେଇଠି ବହୁତ ଗୁଡ଼େ ମାନେ ନଦୀ ଆମର ଗୋଟେ ବିରାଟ ବଡ଼ ଡ୍ୟାମ ଅଛି ସେ ଡ୍ୟାମର ପାଖରେ ବିରାଟ ବଡ଼ ଜଙ୍ଗଲ ଲାଗିରହିଛି ସେ ଜଙ୍ଗଲର ଉପରକୁ ପାହାଡ଼ ରହିଛି ସେ ପାହାଡ଼ର ସେ ଯେଉଁ ଝରଣାଟି ବହିଆସିଥାଏ ସେ ଡ୍ୟାମ ମାଧ୍ୟମକୁ ଦେଖିବାକୁ ଭାରି ମାନେ ଦୃଷ୍ଟିଗୋଚର ହୋଇଥାଏ ସେଇଠି ମଧ୍ୟ ଆମର ଭୋଜିଭାତ କରିବାପାଇଁ ମଧ୍ୟ ବହୁତ ଗୁଡ଼େ ଜାଗା ମଧ୍ୟ ଅଛି ଜାଗା କରିବା ସେହି ଜାଗାରେ ଆମେ ଭୋଜିଭାତ କରିଥାଉ ଏବଂ ସେଇଠି ଭୋଜିଭାତ କରି ଆମେ ବହୁତ ବଡ଼ ମାନେ ସକାଳୁ ସନ୍ଧ୍ୟାବେଳ ପର୍ଯ୍ୟନ୍ତ ଦିନଟିକୁ ଆମେ ଏଠି ସୁନ୍ଦର ଭାବରେ କଟେଇଥାଉ